ହ୍ୟାଲୋ ସାର୍ ନମସ୍କାର ସଗତ ହୋଟେଲ୍ରେ ମୁଁ କିଛି ଖାଇବା ଅର୍ଡ଼ର୍ କରିଥିଲି ହେଲେ ମୋ ଘରେ ଗେଷ୍ଟ ପରିମାଣ ବଢ଼ିଯାଇଛି ତେଣୁ ମୋତେ ଅଧିକ ଖାଇବା ଦରକାର ଅଛି ତେଣୁ ଆପଣ କିଛି ଅର୍ଡ଼ର୍ ପଠାଇ ଦିଅନ୍ତୁ ଖାଇବା ଗୁଡ଼ିକ ଟିକେ ଠିକ୍ ଟାଇମ୍ରେ ପଠାଇବେ ଆପଣ ଖାଦ୍ୟ ଗୁଡ଼ିକ ଟିକେ ବେଶୀ ବେଶୀ ପରିମାଣରେ ପଠାନ୍ତୁ ଖାଦ୍ୟ ଗୁଡ଼ିକ ଗରମ ଗରମ ଥିବ ଏବଂ ସବୁ ଖାଦ୍ୟ ଗୁଡ଼ିକ ଜନ ଠିକ୍ ରେ ମିଳିବ ମୋତେ ମୁଁ ଆଡ଼୍ରେସ୍ ସେଣ୍ଡ କରିଦେବି ଆପଣ ଠିକ୍ ଟାଇମ୍ରେ ପଠାଇବାକୁ ଚେଷ୍ଟା କରିବେ ଖାଦ୍ୟଗୁଡ଼ିକ କ'ଣ ନଅଟା ଭିତରେ ପଠାଇବେ ଘରେ ଗେଷ୍ଟ ଆସିଛନ୍ତି ତାଙ୍କୁ ଠିକ୍ ଟାଇମ୍ରେ ଖାଦ୍ୟ ଗୁଡ଼ିକ ସବମିଟ୍ କରିବାକୁ ପଡ଼ିବ ତ ତେଣୁ ଆପଣ ଚେଷ୍ଟା କରିବେ ଯେ ଠିକ୍ ଟାଇମ୍ରେ ଖାଦ୍ୟ ଗୁଡ଼ିକ କିଭଳି ଭାବରେ ପହଞ୍ଚିବ ମୁଁ ଆପଣଙ୍କୁ ଆଡ଼୍ରେସ ଦଉଛିି ଆପଣ ଆଡ଼୍ରେସ ଉଠାଇ ନିଅନ୍ତୁ ବାଲିମେଲା ଏମ୍ ମ୍ବି ଥାର୍ଟି ଏଇଟ୍ ଗ୍ରାମ ହେଲେ ରଖୁଛି ଆପଣ ଖାଦ୍ୟ ଗୁଡ଼ିକ ଠିକ୍ ଟାଇମ୍ରେ ପଠାଇବେ